ଆମ ଘରର ସମସ୍ତ ଘରେ ରହି ରହି ବିରକ୍ତ ହୋଇଗଲେଣି ତେଣୁ ସମସ୍ତେ ମିଶିକି ଭୁ ବୁଲି ଯିବାକୁ ଭାବିଲେ ଦୁବାଇ ବୁଲିଯିବାକୁ ଭାବିଲେ ଦାଦା ଚାଲ ଆମେ ଆଗକୁ ତ ଖରା ଛୁଟି ହେବ ସବୁ ପିଲାଙ୍କ ବିଦ୍ୟାଳୟ ବି ଛୁଟି ହେବ ତେଣୁ ଚାଲ ସବୁ ପରିବାରର ଲୋକେ ମିଶି ଦୁବାଇ ବୁଲିଯିବା ଏମିତିରେ ବି ଘରେ ରହି ରହି ସମସ୍ତେ ବିରକ୍ତ ହେଲେଣି ଗତ ଛୁଟିରେ ମଧ୍ୟ କୁଆଡ଼େ ବୁଲିଯାଇ ନଥିଲେ ପିଲାମାନେ ମଧ୍ୟ କହୁଛନ୍ତି ବୁଲିଯିବାକୁ ହେଲେ ଦାଦା ଦୁବାଇ ବୁଲି ଯିବାକି ଆଉ ଯାତ୍ରା ପାଇଁ ସମସ୍ତଙ୍କର ତ ପାସ୍ପୋର୍ଟ ଅଛି ସେଗୁଡ଼ିକୁ ଖାଲି ନବେ ନବୀକରଣ ହିଁ କରିବା କାଲି ଯାଇ ହିଁ ପାସ୍ପୋର୍ଟ ନବୀକରଣ କରିବା ଯେତେ ଶୀଘ୍ର କରିଲେ ଛୁଟି ହେଉ ହେଉ ପିଲାଙ୍କ ଆମେ ବାହାରି ଯିବା ଦୁବାଇ କାମ କ'ଣ କହୁଛ ଦାଦା ଯିବା ତ କାଲି ପାସ୍ପୋର୍ଟ ସେବା କେନ୍ଦ୍ରକୁ କ'ଣ କ'ଣ ଦରକାର ସେଇଟା ବି ପଚାରିବାକୁ ପଡ଼ିବ ମୋତେ ବି ମୋତେ ବହୁତ ଖୁସି ଲାଗୁଛି ଦୁ ବୁଲିବା କଥା ଶୁଣିକି ହଁ ପିଲାମାନେ ବି ଆଉ ଘରର ସମସ୍ତେ ଖୁସି ଖୁସି

ଖୁସି ମଧ୍ୟ ଖୁସି ମଧ୍ୟ ହେବେ ଦାଦା ସେଠାରେ ବହୁତ ମଜା ଓ ବୁଲିବା ମଧ୍ୟ